ହଁ ଭେଣି ଖାଏଲେ ଏଲାର୍ଜି ହେସି ବଏଲେ ଭେଣି ତୁନ୍ ଟିକେ ଆମେ ଭଲ୍ ଗଲି ନି ରାନ୍ଧୁଁ ହେନ୍ତା ମାସ୍କ ଥରେ ଦିଥର୍ ହେନ୍ତା ରାନ୍ଧ୍ସୁଁ ଆଉ ଦାଏଲ୍ ଜଲ୍ସେମୀ ଆଲୁ ତା'ପରେ ମାଛ ମାଛ ବି ଟିକେ କମ୍ ରାନ୍ଧ୍ସୁ ମସ୍ଲା ଲଗା ତୁନ୍ ଏସିଡ଼୍ ହେସି ବଏଲେ ହେନ୍ତା ଦାଏଲ୍ ବହୁତ୍ ଆମେ ରାନ୍ଧ୍ସୁଁ ଦୁହି ବେଲ ଦାଏଲ୍ ରାନ୍ଧ୍ମୁ ତା'ପରେ ଆଲୁ ଭଜା କି ଜଲ୍ସେମି ଏନ୍ତାଟା ମାନେ ଭାଜି କରି ଖାଏସୁଁ ଆଉ ଅଣ୍ଡା ବି ରାନ୍ଧ୍ସୁଁ ଆଉ ଖାଏସୁଁ